ମୁଁ ତିନି ବର୍ଷ ଆଗରେ ଚିତ୍ରାଙ୍କନ ସ୍କୁଲରେ ଜଏନ୍ ହେଇଥିଲି ମାଲକାନଗିରି ଯାଉଥିଲି ଆମର ଏଇଠୁ ମାଲକାନଗିରି ତିରିଶ କିଲୋମିଟର ସେ ବସ୍ରେ ଯାଉଥିଲି ଯିବାକୁ ଆମକୁ ପ୍ରାୟ ଦେଢ଼ ଘଣ୍ଟା ଟାଇମ୍ ଲାଗୁଥିଲା ସେଇଟା ଆମର କ୍ଲାସ୍ରେ ଯାଇ ଆମେ ଦୁଇଟା ମ୍ୟାଡ଼ାମ୍ ଥିଲା ତାଙ୍କେ ଶିଖଉଥିଲେ ଆମେ ସବୁଦିନ ଦୁଇ ଘଣ୍ଟାର କ୍ଲାସ୍ ହଉଥିଲା ଆମେ ଏଠୁ ଯାଉଥିଲୁ ପାଞ୍ଚଜଣ ସବୁଦିନ ପାଞ୍ଚଜଣ ଯାଉଥିଲୁ ଦୁଇ କ୍ଲାସ୍ କରିକି ଆମେ ଚାରିଟାବେଳେ ଫେରୁଥିଲୁ ସେଇଠି ସବୁ ଡିଜାଇନ ତାପରେ ସବୁ ଜିନିଷ ଶିଖଉଥିଲେ ସେ ସବୁ ଚିତ୍ର ଅଙ୍କନ କରିବାର ଶିଖଉଥିଲେ ତାପରେ ଆମେ ସେଇଠି ଆମେ ପାଞ୍ଚଜଣ ଯାଉଥିଲୁ ଯେ ସେଇଠି ଆମେ ପାଞ୍ଚଜଣ ବି ଭଲଭାବେ ଶିଖିଛୁ ଏବେ ଆସିକି ଆମେ ପିଲାମାନଙ୍କୁ ବି ଶିଖେଇ ପାରୁଛୁ